ଆମର ଭିନ୍ନ ପ୍ରକାର ପଶୁ ଅଛନ୍ତି ଗାଈ ଆଉ ଛେଳି ମେଣ୍ଢା କୁକୁଡ଼ା ଘୁଷୁରି ଏହିଭଳି ବିଭିନ୍ନ ପ୍ରକାରର ପଶୁ ରଖାଯାଇଛି ଏଇ ହେଉଛି ଆମର ଲୋକ ବୋଲି ଅଛନ୍ତି ଇଏ ତ କିଛି କରନ୍ତିନି ଇଏ ଅଛନ୍ତି ପଶୁମାନଙ୍କୁ ଆଉ ହେଉଛି କୁଣ୍ଡା ପାଣି ଦିଅନ୍ତି ହେଉଛି କୁଟା ପକାନ୍ତି ଘାସ ଆଣିକି ଦିଅନ୍ତି ଆଉ ସକାଳେ ଥରେ ଗୁହାଳ ପୋଛାଯାଏ ଆଉ ପୁଣି ଗୋରୁ ଯାଇସାରିଲା ପରେ ଆଉ ଥରେ ପୋଛାଯାଏ ଆଉ ହେଉଛି ସେ ଗୋଟେ ସପ୍ତାହରେ ପନ୍ଦର ଦିନକୁ ଥରେ ଥରେ ଗୋରୁମାନଙ୍କୁ ଗାଧୋଇ ଦିଆଯାଏ ଗୋରୁ ଛେଳି ମେଣ୍ଢା ଏମାନଙ୍କୁ ଗାଧୋଇ ଦିଆଯାଏ ଆଉ ହେଉଛି ଗାଈ ପୁଣି ଉପରବେଳା ଆସିଲେ ପୁଣି କୁଟା ପକାଯାଇଥାଏ ଗୁହାଳ ସଫା କରି ପୁଣି କୁଟା ପକାଯାଇଥାଏ ତାକୁ ବାନ୍ଧିକି ପୁଣି କୁଣ୍ଡା ପାଣି ଦେଲା ପରେ ତାକୁ ଗାଈ କ୍ଷୀର ଦୁହଁନ୍ତି ଆଉ ଆମର ଗୋଟେ ବଡ଼ ଆଜବେଷ୍ଟ ଘର ଗୋଟେ ଲମ୍ବା ହଲ୍ଟେ କରାହେଇଛି ତା' ପାର୍ଟ ପାର୍ଟ କରାହେଇଛି କବାଟ ଅଲଗା ଅଲଗା ଗୋଟେ ରୁମ୍ରେ କୁକୁଡ଼ା ଗୋଟେ ରୁମ୍ରେ ଛେଳି ଆଉ ଗୋଟେ ରୁମ୍ରେ ମେଣ୍ଢା ଆଉ ଗୋଟେ ଛୋଟ ଗୋଟେ କଣରେ ହେଉଛି କୁକୁଡ଼ା ଇଟା କାନ୍ଥ ଦେଇ ଦେଇଛନ୍ତି ଟିକେନାକୁ ଛୋଟିଆ ଇଏଟେ କରିଦେଇଛନ୍ତି ସେଟାରେ କେତେଟା ଅଳ୍ପ କେତେଟା କୁକୁଡ଼ା ଅଛନ୍ତି ଆଉ ହେଉଛି ଏଇ କୁକୁଡ଼ା ଅଣ୍ଡା ହେଲେ ବି ଅଣ୍ଡା ବିକ୍ରି ହୁଏ ଆଉ ସିଏ କେତେବେଳେ ନଥିଲେ ଅନୁପସ୍ଥିତ ଥିଲେ ମୁଁ କରେ ମୁଁ କେତେବେଳେ କରେ ସିଏ କେତେବେଳେ କରନ୍ତି ଆଉ ବାହାର ଲୋକ ଆମର କେହି ନାହାଁନ୍ତି ଆମେ ନିଜେ ନିଜେ କରୁ ଆଉ